ଦଶ ପାଞ୍ଚେ ଦୁଇହଜାର ଅଠର ଏଗାର ଦୁଇ ଦୁଇହଜାର ଉଣେଇଶି ପାଞ୍ଚ ସାତେ ଦୁଇହଜାର ବାଇଶି ଏଗାର ତିନି ଦୁଇ ହଜାର ତେଇଶି ଅଠର ଦୁଇ ଦୁଇହଜାର ଚବିଶି